ଆମର୍ ଗ୍ରାମରେ ନୃତ୍ୟ ଶିଲ୍ପୀମାନଙ୍କର ବହୁତ୍ ଅସୁବିଧା ହେଉଛି ଯେନ୍ମାନେ ଯେନ୍ତା ଆଦି ଯାଉଛନ୍ କି ଅପେରାରେ ନାଚି ଯାଉଛନ୍ ନାଟକରେ ନାଚି ଯାଉଛନ୍ କି କିଏ ନାମ୍ରେ ନାଚି ଯାଉଛି ମାନେ ବର୍ଷକ ହେନ୍ତା ହେନ୍ତା ହିସାବେ ବେଶୀ ନେଇଁ ଯିବାର୍ କମ୍ ଯାଉଛନ୍ ମାନେ ମାନେ କେତେ ବେଲ୍ ନାଚ୍ବା ତାକର୍ ବନ୍ଦ ହେଇ ଯିବା ଯେବେ ବି ତେଣୁ କରି ଏମାନେ ଆଗ୍କେ କାଣା କରିବେ କାଣା ନାଇବେ ସେମାନେ ତ ଜାନି ନାଇଁ ନା ବୋଲେ ଅଲ୍ଗା କାମ୍ ବି ସେମାନଙ୍କୁ ଆସେ ବି ନାଇଁ ନାଚ୍ବାର ଥିବା ତ ତାଙ୍କ ଲାଗି ଆମେ ହୁଁ କିଛୁ ତ କରି ବି ନ ପାରୁ ହେଲେ ତାଙ୍କୁ ସେ ଜିନ୍ ଛୁଆ ତାଙ୍କର ଛୁଆମାନଙ୍କୁ ସେମାନେ ପଡ଼େଇ ବି ନା ପାର୍ବାର୍ ଏ ଡ଼କ୍ଟରୀ ଖର୍ଚ୍ଚା ବି ଉଠାଇ ନା ପାର୍ବାର୍ ଏମାନେ ଡ଼୍ୟାନ୍ସ ଆଲାବା କିଛୁ ଜାନୁନ୍ ବି ନାଇଁ ତ ତାଙ୍କ ସେମାନେ କେନ୍ତା କରି ବଲ୍ କରି ଡ଼୍ୟାନ୍ସ କର୍ବେ ମାନେ ଭଲ୍ ମାନେ ଆଗ୍କେ ବଢ଼୍ବେ ସେ ହିସାବରେ ତାଙ୍କର୍ ଲାଗି କରାଯିବାର୍ କଥା ଆରୁ ସବୁ ଦିନେ ତ ଡ଼୍ୟାନ୍ସ କରି ପେଇଁ ହନ୍ତା ତ ମାନେ ନାଇଁନୁ ନା କେବେ କେନ୍ତା ସିଜିନ୍ ହେଲେ ତାଙ୍କ କାମ୍ରେ ସେମାନେ ଯାଇ ପାରୁଛନ୍ ନା ହେଲେ ନା ଯାଇ ପାର୍ବାର୍ ଘରେ ରହି ଯାଉଛନ୍ ସେଥିର୍ ଲାଗି ତାଙ୍କୁ ବହୁତ୍ ପ୍ରୋବ୍ଲେମ୍ ହେଉଛି ତାଙ୍କର ପରିବାର୍କେ ନେଇ କିରି ଅସୁବିଧା ହେଉଛି ଭଲ୍ ତାଙ୍କର୍ ପରିସ୍ଥିତି ଖରାପ ରହୁଚି